ହ୍ୟାଲୋ ହଁ ସାର୍ ନମସ୍କାର ଆପଣ କହିଥିଲେ ମୋତେ ରୋଲ୍ ଦେବେ ବୋଲି ଏପର୍ଯ୍ୟନ୍ତ ରୋଲ୍ ଦେଇ ନାହାନ୍ତି ମୋ ନା ସଂଯୁକ୍ତା ସାହୁ ମୁଁ ବଲାଙ୍ଗୀରରେ ରହୁଛି ସାର୍ ହଁ ସାର୍ ମୁଁ କହୁଥିଲି ଆପଣଙ୍କୁ ରୋଲ୍ ଦେବା ପାଇଁ ବହୁତ ଦିନ ହେଇଗଲାଣି ସାର୍ ଆପଣ ଏପର୍ଯ୍ୟନ୍ତ ରୋଲ୍ ଦେଲେନି ସାର୍ ମୋର ବହୁତ ଅସୁବିଧା ହେଉଛି ବର୍ତ୍ତମାନ ମୁଁ ବଲାଙ୍ଗୀରରେ ରହୁଛି ଏକୁଟିଆ ଛୁଆ ପିଲା ଅଛି ଖାଇବା ପିଇବା ହଷ୍ଟେଲ୍ ଖର୍ଚ୍ଚ ଯିବା ଆସିବା ଭଡ଼ା ଖର୍ଚ୍ଚ ସବୁଥିରେ ପ୍ରୋବ୍ଲେମ୍ ହେଉଛି ସାର୍ ଯଦି ଆପଣ ରୋଲ୍ ଦେବେ ତା'ହେଲେ ଭଲ ହୁଅନ୍ତା

ପ୍ଲିଜ୍ ସାର୍ ଏହି ରୁଲ୍ଟାକୁ ଆପଣ ସକ୍ସେସ୍ କରିଦିଅନ୍ତୁ ନା ହଁ ହଁ ହଁ ସାର୍ ଯଦି ଆପଣ ଆକ୍ସନ୍ ବି ଦେବେ ବେଲେ ଭଲ ହୁଅନ୍ତା ହଁ ସାର୍ ଠିକ୍ ଅଛି ସାର୍ ମୁଁ ରଖୁଛି ଆପଣ ବୁଝିବେ